ଆଚ୍ଛା ଆପଣ ପରିବାର ସହିତ କେଉଁ ଜାଗାକୁ ସବୁ ବୁଲିବାକୁ ଯିବାକୁ ପସନ୍ଦ କରନ୍ତି ମୋତେ ପୁରୀ ଯିବାକୁ ଭଲଲାଗେ କାରଣ ପୁରୀରେ ଜଗନ୍ନାଥ ଦର୍ଶନ କରିବା ସହିତ ସମୁଦ୍ର କୂଳରେ ଗାଧୋଇବାକୁ ବହୁତ ଭଲ ଲାଗେ ତାପରେ ନନ୍ଦନକାନନ ଯିବାକୁ ବହୁତ ଭଲ ଲାଗେ କାରଣ ନନ୍ଦନକାନନରେ ଜଙ୍ଗଲ ସ ଜଙ୍ଗଲ ସଫାରି କରିବା ସଙ୍ଗେ ସଙ୍ଗେ ବାଘ ଭାଲୁ ହାତୀ ସାପ ଜୀବଜନ୍ତୁ ଠାରୁ ଆରମ୍ଭ କରି ବହୁତ କିଛି ଅଛି ଯାହାକୁ ଆମେ ଦେଖି ପାରିବା ଯାହା ଆମେ ଘର ପାଖରେ ଟିଭିରେ ଦେଖିବା ତାକୁ ଆମେ ଯାଇକି ନିଜ ଆଖିରେ ଦେଖିବା ସେଠାକୁ ବହୁତ ଆକର୍ଷଣୀୟ ଲାଗେ ସେଥିଲାଗି ପିଲାମାନେ ବି ବହୁତ ଖୁସି ହୁଅନ୍ତି ଆଉ ସେଠାକୁ ଯାଇକି ବହୁତ ଆନନ୍ଦ ମଧ୍ୟ ନିଅନ୍ତି ସେଥିଲାଗି ଆମେ ଯେଉଁ ନନ୍ଦନକାନନକୁ ଯିବା ପାଇଁ ପସନ୍ଦ କରୁ